ନୃତ୍ୟ ସମସ୍ତଙ୍କ ଜୀବନର ଗୋଟେ ଅଭିନ୍ନ ଅଙ୍ଗ ଅଛି କିଏ ଦୁଃଖରେ ନାଚେ କିଏ ସୁଖରେ ନାଚେ କି ଖୁସିରେ ନାଚେ କିଏ ଆତ୍ମବିଭୋର ହୋଇକି ନାଚେ ନାଚିଲେ ଦୁଃଖ ପଳେଇ ଯାଏ ସେଇଟା ସତ୍ କଥା ଏ ତ ସମସ୍ତେ ନାଚନ୍ ସମସ୍ତଙ୍କ ନାଚ୍ବ ଶୈଳୀ ବି ଅନେକ ଅନେକ ଅଲବା ଆଉ ସମସ୍ତେ ନାଚ୍ବାର୍ ଅଙ୍ଗ ଭଙ୍ଗୀ ବି ଅଲଗା ଏ

ନାଚ୍ବାର୍ଟା ହଉଛେ ଆମର ଜୀବନର ଗୁଡ଼େ ମାନେ ସମସ୍ତେ ଯେ ଯିଏ ବି ହଉ ଜୀବନରେ ସମସ୍ତେ ଥରେ ନାଚିଛେ ସେ ଜୀବନରେ ସମସ୍ତେ ନାଚିଛନ୍ ଆଉ କେତେବେଳେ ନାଚଛନ୍ ଯେତେବେଳେ ତାଙ୍କର ଖୁସି ଥିବା କିମ୍ବା ଦୁଃଖ୍ ଥିବା ଦୁଖ୍ ଥିଲେ ବି ଲୋକ ନାଚୁଛନ୍ ଆର୍ ଖୁସି ଥିଲେ ବି ଖୁସି ଥିଲେ ବି ଅନେକ ନୃତ୍ୟକାର ଅଛନ୍ ବହୁତ ସୁନ୍ଦର ହିସାବରେ ନାଚଛନ୍ ଆଉ ମୋତେ ତ ପ୍ରଭାବିତ କରିଚ ନୃତ୍ୟଟା ହଉଚି ମୋର ଜୀବନର ଗୋଟେ ଅଭିନୟ ଅଙ୍ଗ ମୁଇଁ ଯେତେବେଲେ ସାଙ୍ଗସାଥି କିମ୍ବା ଆମର ସମସ୍ତଙ୍କ ସହିତ ମିଶି ଏ ନୃତ୍ୟଟା ହେଉଛି ଇମ୍ପୋର୍ଟାଣ୍ଟସ୍ ମୋର୍ ସାଙ୍ଗସାଥି ଯେତେବେ ଥିବେ ମୁଇଁ ତାଙ୍କର୍ ସାଙ୍ଗେ ଯେତେବେଲେ ମିଶ୍ମି ଆମେ ଏଇ ନୃତ୍ୟ କରିକିରି ନିଜର ମନୋରଞ୍ଜନ କରିକିରି ନିଜର ଦୁଃଖ୍ ଦୁଃଖ୍ ଆଉ ସୁଖ୍କେ ଆମେ ବାଟି ପାରୁଛୁଁ ଇ ନୃତ୍ୟ ମାଧ୍ୟମରେ ଯେତେ ଦୁଃଖ୍ ଥିଲେ ବି ଆମେ ଯଦି ସାଙ୍ଗସାଥି ମିଶ୍ନୁ ଗୁଟେ ସାଙ୍ଗେ ନାଚ୍ଲେ ସେ ଦୁଃଖ ତ ଲାଘବ୍ ହେଇ ଯାସି ସେଇ ହିସାବରେ ନୃତ୍ୟ ହଉଛେ ଆମର ଜୀବନର ଗୋଟେ ସବୁଠାରୁ ଇମ୍ପୋର୍ଟାଣ୍ଟ୍ ଜିନିଷ କହିଲେ ଚଲବା ସମସ୍ତେ ନାଚୁଛନ୍ ଦୁନିଆଁରେ ସମସ୍ତେ ନାଚିଛନ୍ କିନ୍ତୁ ସମସ୍ତଙ୍କ ନାଚବାର୍ ଶୈଳୀ ଅଳଗା କିନ୍ତୁ ନୃତ୍ୟଟା ହଉଚି ଇମ୍ପୋର୍ଟାଣ୍ଟ୍ ଲୋକ ନାଚଛନ୍ ଏକ୍ଚୁଆଲି ଏଇଟା ରାଇଟ୍ କଥା କିନ୍ତୁ ତାଙ୍କର ଅଙ୍ଗଭଙ୍ଗୀ ଅଲଗା କିନ୍ତୁ ସମସ୍ତେ ନାଚୁଛନ୍ ବହୁତ ସୁନ୍ଦର ନୃତ୍ୟ କର୍ବାଲାଗି ମୁଁ ବି ବହୁତ ଇଣ୍ଟରେଷ୍ଟେଡ଼୍ ମୁଁ ବି ମୋର୍ ଜୀବନରେ ବହୁତ ନାଚ୍ଛି ଆଉ ନାଚ୍ ମାଧ୍ୟମରେ ନିଜର ନିଜର ଆତ୍ମବିଭୋର ହୋଇକରି ଯେନ୍ ଖୁସି ବ୍ୟକ୍ତ କରୁଛୁଁ ସେଟା ଲୋକକେ ଦେଖ୍ଲେ ସମସ୍ତେ କହୁଛନ୍ ଯେ ସେ ବହୁତ ଖୁସି ଅଛେ ସେ ଆତ୍ମବିଭୋର ହଇଯାଇଛେ ସେଟା ହଉଛେ ଖୁସି କଥା ଆମେ ସମସ୍ତେ ନାଚି କରି ନିଜର ମେଣ୍ଟାଲି ଯେଉଁ ପ୍ରେସର୍ ଥିସି ମେଣ୍ଟାଲି ଯେନ୍ ପ୍ରେସର୍ ରହିସି ସେ ମେଣ୍ଟାଲି ପ୍ରେସର୍କେ ଆମେ ହଟେଇ ଦେଇ ପାରୁଛୁଁ ନାଚ୍ବାର୍ କ୍ଷଣୀରେ ଆମେ ଆତ୍ମବିଭୋର ହେବାର ମାନେ କହୁଚେ ଆମର୍ ଆତ୍ମା ନାଚ୍ ସହିତ ପୁରା ମଳିିତେ ତ ସେ ହିସାବରେ ଆମେ ନାଚଲେ ବହୁତ ଖୁସି ଅନୁଭବ କର୍ସୁଁ ଆଗାମୀ ଦିନରେେ ବି ଅନୁଭବ କର୍ମୁ ଆଉ ବହୁତ ସୁନ୍ଦର ନାଚ୍ଲେ ନାଚ୍ଲେ ଯେକିରି ମନ ଭିତରେ ସାହସ ଖେଟ୍ସି ଏ ବହୁତ ସୁନ୍ଦର ଏଇଟା କଥା ହେ